ଗଛ୍ଗୁଡ଼ାକ ମଧ୍ୟରୁ ମୋତେ ଅମୃତ୍ଭଣ୍ଡା ଗଛ ହେଲା ମାୟା ଗଛ ହେଲା ଦୁଇ ପ୍ରକାର ଗଛ୍ଗୁଡ଼ାକ ଅଛି ଯେନ୍ତା କି ତମେମାନେ ଯେନ୍ ମୋତେ ବହୁତ ପସନ୍ଦ ଲାଗ୍ସି ଔର୍ ଏଇ ଗଛମାନ୍ଙ୍କୁ ଆମେ ଛାଇ ବି ଛାଇ ବି ପାଇସୁଁ ଔର୍ ଫଲ ମୂଲ ବି ଫଲ ବି ପାଉଁଛୁ ଯେନ୍ତା କି ତମେମାନେ ସିନେମା ମେ ଖାଉଚୁଁ ଅନ୍ୟ ଲୋକଙ୍କୁ ଦେଇ ପାରୁଛୁଁ ଏଁ ଔର୍ ସେଗୁଡ଼ାକୁ ଆମେ ବଜାରରେ ବିକ୍ରି ବି କରି ପାରୁଛୁଁ ମାଜା ହେଲା ଅମୃତ୍ଭଣ୍ଡା ହେଲା ଏଗୁଡ଼ାକୁ ଆମେ ତରକାରୀ ବି କରି ପାରୁଛୁଁ ଅମୃତ୍ଭଣ୍ଡା ତରକାରୀ କରି ପାରୁଛୁଁ ପିଜୁଳି ଆମେ ପୂଜାରେ ବି ଲଗେଇପାରୁଛୁଁ ଅମୃତ୍ଭଣ୍ଡା ବି ପୂଜାରେ ବି ଲଗେଇପାରୁଛୁଁ ଭୋଗରେ ବି ଲାଗୁଛି ଏଁ ଏଇଟା ହେଉଛି ବହୁତ ବଢ଼ିଆ ଜିନିଷ୍ ଦେବା ଦେବୀ ଲାଗୁଛି ପନିପରିବା ଲାଗୁଛି ଆମେ ଇ ଗଛ୍ଗୁଡ଼ାକ ବହୁତ ଉପକାରରେ ଆମକୁ ଲାଗୁଛି ଆରି ଏ ଗଛ୍ଗୁଡ଼ାକ ଯଦି ଲଗାମା ତହାଲା ବହୁତ ଫଲ୍ ହବ ବୋଲି କିରି ମୁଇଁ ଭାବୁଛେଁ